ମୁଁ ପିଏମ୍ ପୋଷଣ ଯୋଜନା ବିଷୟରେ କହୁଛି ଏହି ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଆକାଉଣ୍ଟକୁ କେନ୍ଦ୍ରସରକାର କିଛି ଟଙ୍କା ପଠାନ୍ତି ଏହି ଟଙ୍କା ମାଧ୍ୟମରେ କୃଷକ ମାନେ କିଛି ମାଧ୍ୟମରେ ଉପକୃତ ହୋଇଥାନ୍ତି ଏ ବ୍ୟତୀତ ସ୍ବାସ୍ଥ୍ୟ ପାଇଁ ଆୟୁଷ୍ମାନ କାର୍ଡ ମଧ୍ୟ ଲୋକମାନେ କେମିତି ମାଗଣାରେ ଯାଇ ମେଡିକାଲରେ ଚେକପ୍ ହୋଇପାରିବେ ସେଥିପାଇଁ ମଧ୍ୟ ସରକାର ଚେଷ୍ଟା ଚଳାଇଛନ୍ତି ପିଡିଏଫ ହୋଇ ବଣ୍ଟନ ଚାଉଳ ତାକୁ ମଧ୍ୟ ଗରିବ ଲୋକମାନଙ୍କୁ ସରକାର ବାଣ୍ଟୁଛନ୍ତି ଏମିତି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଗରିବ ଲୋକମାନେ କେମିତି ଘର ଖଣ୍ଡେ ପାଇକି ସୁବିଧାରେ ରହି ପାରିବେ ସେଥିପାଇଁ ମଧ୍ୟ ସରକାର ବହୁତ ଚେଷ୍ଟା ଚଳାଇଛନ୍ତି ଏଇ ଯୋଜନା ମାଧ୍ୟମରେ ସରକାର ଲୋକମାନଙ୍କର ଦୁଃଖ ସୁଖ ବୁଝି ପାରୁଛନ୍ତି ପିଏମ୍ କିଷାନ ଯୋଜନା ହେଉଛି ମୁଖ୍ୟ ଯୋଜନା ଏ କୃଷକମାନଙ୍କ ପ୍ରତି ବେଶୀ ଧ୍ୟାନ ଦେଇଛନ୍ତି ଏ ହେଲା ଆମର ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ଯୋଜନା